ହଁ ହ୍ୟାଲୋ ମ୍ୟାଡ଼ାମ୍ ହଁ ମ୍ୟାମ୍ ମୁଁ ଡ଼କ୍ଟର୍ ମିହିର କହୁଛି କୁହନ୍ତୁ କଣ ହେଲା ଗଭ଼୍ମେଣ୍ଟ ହସ୍ପିଟାଲ୍ରୁ

ହଁ ମ୍ୟାମ୍ ଦେଖନ୍ତୁ ଆଗ ଅପେକ୍ଷା ମାନେ ଏବେ ତ ବହୁତ ନିଟ୍ ଆଣ୍ଡ୍ କ୍ଲିନ୍ ରହୁଚି ହସ୍ପିଟାଲ୍ଟା ଏବଂ ଏ ଆପଣଙ୍କ କଣ ମାନେ କଣ ପ୍ରୋବ୍ଲେମ୍ ହେଇଛି ଆପଣଙ୍କର ଆଚ୍ଛା ଆଚ୍ଛା ଦେଖନ୍ତୁ ମ୍ୟାଡ଼ାମ୍ ମୁଁ ହଁ କୁହନ୍ତୁ କୁହନ୍ତୁ ହଁ ମ୍ୟାଡ଼ାମ୍ ଆମର ସି ଟି ସ୍କେନ୍ ମେସିନ୍ ଅଛି ଆଉ ଆପଣଙ୍କର ଆଳ୍ପା ବି ରହିଅଛି ବୁଝିଲେ କି ନାହିଁ ଯୋଉ ଗୋଟେ ମେସିନ୍ ଅଛି ଆପଣ ଆମର ପ୍ରତ୍ୟେକଟି ଯେତେ ସବୁ କେଡ଼୍ରୋ ରହିଛି ସେ ପ୍ରତି କେଡ଼୍ରୋରେ ଆଉ ସବୁ ସ୍ପେସାଲିଷ୍ଟ ମାନେ ଯୋଉ ଅଛନ୍ତି ଡ଼କ୍ଟର ଗୁଡ଼ାକ ଆପଣ ଆସିକି ସେମାନଙ୍କୁ ମିଟ୍ କରିପାରିବେ ଆପଣଙ୍କର ଚେକ୍ଅପ କରେଇପାରିବେ କିଛି ପ୍ରୋବ୍ଲେମ୍ ନାହିଁ ଆମର ହଁ ଆମର ଫିମେଲ୍ ଡ଼କ୍ଟର ବି ଅଛନ୍ତି ମେଲ୍ ଡ଼କ୍ଟର ବି ଅଛନ୍ତି ଏଭେଲେବୁଲ୍ ରହୁଛନ୍ତି ଆପଣ ଚବିଶ ଘଣ୍ଟା ଆମ ମାନେ ହସ୍ପିଟାଲ୍ଟା ତ ଖୋଲାରୁହେ ଆଉ ଡ଼କ୍ଟରମାନେ ମଧ୍ୟ ଏଭେଲେବୁଲ୍ ରହୁଛନ୍ତି ବୁଝିଲେ ଏମତି ନୁହଁ କି ମାନେ ଗଭ୍ମେଣ୍ଟ ହସ୍ପିଟାଲ୍ କହିକି ପରିଷ୍କାର ପରିଚ୍ଛନ୍ନ ଯଦି ଦେଖିବାକୁ ହୁଏ ବହୁତ ଭଲ ସଫା ସୁତରା ରହୁଛି ଆପଣ ଶୀଘ୍ର ଆସିକି ଆ ଆଜିକାଲି ତ ଆ ଦେଖନ୍ତୁ ଆପଣଙ୍କର ଏ ଗଭ୍ମେଣ୍ଟକୁ ଆସିଗନେ ହଁ ହଁ ମାନେ ଶୁଣନ୍ତୁ ନାଇଁ ନାଇଁ ଆଗରେ ଲାଇନ୍ ଟା ଲାଗିବାକୁ ପଡ଼ୁଥିଲା ମ୍ୟାଡ଼ାମ ବୁଝିଲେ କି ନାହିଁ ଯେହେତୁ ଏବେ ବହୁତଗୁଡ଼ାଏ ଡ଼କ୍ଟର ଏଭେଲେବୁଲ ରହୁଛନ୍ତି ସେଥିପାଇଁ ଆଉ ଲାଇନ୍ ଲାଗିବାକୁ ପଡ଼ୁନି ଆପଣ ଡ଼ାଇରେକ୍ଟ ଆସିକି ଯାହା ବି ପ୍ରୋବ୍ଲେମ୍ ଅଛି ଆପଣଙ୍କର ସେହି ହିସାବରେ ଡ଼କ୍ଟର ମାନଙ୍କୁ ସାକ୍ଷାତ କରିପାରିବେ ନିଜ ଚେକ୍ଅପ କରିପାରିବେ ବୁଝିଲେ ଆଉ ହଁ ହଁ ଗାଇନୀକ୍ ଆମର ଗାଇନୀକ୍ ସ୍ପେସାଲିଷ୍ଟ ଅଛନ୍ତି ଆମର କୀର୍ତ୍ତି ମ୍ୟାଡ଼ାମ୍ ଅଛନ୍ତି ତାଙ୍କ ସହିତ ଆଲଫିଆ ମ୍ୟାଡ଼ାମ୍ ମଧ୍ୟ ଅଛନ୍ତି ଏବେ ସବୁ ଫିମେଲ୍ ଡ଼କ୍ଟରମାନେ ଯେମାନେ ସ୍ପେସାଲିଷ୍ଟ ଅଛନ୍ତି ସେମାନଙ୍କ ନେମ୍ ମୁଁ କହିଲି ଆପଣଙ୍କୁ ସୋ ଦେଟ୍ କି ଆପଣ ଆପଣଙ୍କର ଯଦି ଆଜି ରହୁଛି ଆସନ୍ତୁ ହଁ ହଁ ସିଏ ଗାଇନୀକ୍ ସ୍ପେସାଲିଷ୍ଟ ଦେଖନ୍ତୁ ଏବେ ଏବେ ରିସେଣ୍ଟଲି ଗୁଟେ ସିକ୍ସ ମନ୍ଥ ହେବ ସିଏ ଜଏନ୍ କରିଛନ୍ତି ଆମ ଗଭ୍ମେଣ୍ଟ ହସ୍ପିଟାଲରେ ବୁଝିଲେ ରହିଲା ଆସିବାର ପ୍ରୋସେସ୍ ରହୁଛି ମ୍ୟାଡ଼ାମ୍ ଏବେ ଅଟୋ ଯାକ ମିଳୁଛି ବୁଝିଲେ ଗଭ୍ମେଣ୍ଟ ହସ୍ପିଟାଲପାଇଁ ଆଉ ଏଠୁ ତିନି କିଲୋମିଟର୍ ପାଇଁ ନେଉଛନ୍ତି ବୋଧେ ପଚାଶଟଙ୍କା ଶହେଟଙ୍କା ତ ନେଇଯାଉଛନ୍ତି ଫେୟାର୍ ଟା ଆପଣ ଏଇ ପଚାଶ ଶହେଟଙ୍କା ଦେଇକି ଆସିବେ ଆସିଲାପରେ ଆଉ କିଛି ପ୍ରୋବ୍ଲେମ୍ ନାହିଁ ସେଠି ବାହାରେ ସିକ୍ୟୁରିଟି ଗାର୍ଡ଼୍ କୁ ପଚାରିଲେ ସେ ସବୁ ଦେଖେଇଦେବେ ମ୍ୟାଡ଼ାମ୍ ବୁଝିଲେ ଆଉ ହଁ ଓପିଡ଼ି ଆସିବେ ଓପିଡ଼ି ଆସିଲାପରେ କିଛି ନାହିଁ ଆଉ ଗୁଟେ ଫାଇଭ୍ ମିନିଟ୍ ସରେ ସେମାନେ ଆପଣଙ୍କର ନିୟୁ କାର୍ଡ଼ କରିଛନ୍ତି ନା ଏବେ କରିବେ ଆଚ୍ଛା ଆଚ୍ଛା ଠିକ୍ଅଛି ମ୍ୟାଡ଼ାମ୍ ତାହେଲେ ଆସିଯାଆନ୍ତୁ ସେଠି ଏ ଫାର୍ଷ୍ଟ ରେ ଗାର୍ଡ଼୍ ମାନଙ୍କୁ ପଚାରିଦେବେ ବୁଝିଲେକି ନାହିଁ ତାପରେ ଆମର ନର୍ସ ସେଗୁଡ଼ାକ ବି ରହୁଛନ୍ତି ସାହାଯ୍ୟ କରିବେ ଆଉ ଯୋଉ ଆପଣ ତ ଗାଇନୀକ୍ ଡିପାର୍ଟମେଣ୍ଟରେ ଦେଖେଇବେ କହୁଛନ୍ତି କୀର୍ତ୍ତି ମ୍ୟାଡ଼ାମ୍ ଏଭେଲେବୁଲ୍ ରହୁଛନ୍ତି ସିଏ ସନ୍ଧ୍ୟା ପାଞ୍ଚ୍ଟା ଯାଏଁ ରହୁଛନ୍ତି ମ୍ୟାଡ଼ାମ୍ ଆପଣ ଯଦି ଆସିବେ ସେଇ ପାଞ୍ଚ୍ ଟା ଭିତରେ ଯଦି ଦଶଟା ଭିତରେ ପଳେଇ ଆସନ୍ତୁ ପାଞ୍ଚ୍ଟା ଭିତରେ ଦେଖେଇକି ଯାଇଥାନ୍ତେ ବୁଝିଲେ ନା ଶୀଘ୍ର ଦେଖେଇ ଯାଇଥାନ୍ତେ

ନାଇଁ ନାଇଁ ଦଶଟାରେ ପଳେଇ ଆସନ୍ତୁ ସକାଳେ କାମ ସାରିକି ବୁଝିଲେନା ବୁଝିଲେ କି ନାହଁ ସେଥିପାଇଁ

ହ ହଉ ଠିକ୍ଅଛି ରଖୁଛି ଆସନ୍ତୁ କାଲି ଆସନ୍ତୁ ହଁ ଠିକ୍ଅଛି